ମୋତେ ଗୀତ ଗାଇବାକୁ ବହୁତ ଭଲ ଲାଗେ ମୁଁ ଯେତେବେଳେ ବିଦ୍ୟାଳୟରେ ପଢ଼ୁଥିଲି ସେତେବେଳେ ଗୀତ ପ୍ରତିଯୋଗିତା ରେ ମୁଁ ଭାଗ ନେଉଥିଲି ଏବଂ ମତେ ଗୀତରେ ମଧ୍ୟ ଗାଇବାକୁ ସୁଯୋଗ ମିଳିଥାଏ ମୁଁ ଥରେ ଆମ ବିଦ୍ୟାଳୟରେ ମଞ୍ଚ ପ୍ରତିଯୋଗିତାରେ ଭାଗ ନେଇଥିଲି ଏବଂ ସେଠାରେ ମୋତେ ଗୀତ ଗାଇବାର ସୁଯୋଗ ମଧ୍ୟ ମିଳିଥିଲା ମୁଁ ବହୁତ ଖୁସି ଥିଲି ଏବଂ ଟିକେ ଡ଼ରି ଯାଇଥିଲି କାରଣ ମୁଁ କେବେବି ମଞ୍ଚରେ ଗୀତ ଗାଇ ନ ଥିଲି କାରଣ ମୁଁ ସବୁବେଳେ ଆମ ବିଦ୍ୟାଳୟରେ ଗୀତ ଗାଏ ତେଣୁ ମୁଁ ପ୍ରଥମ କରି ଗୀତ ଗାଇ ଥିବାରୁ ମୋତେ ଟିକେ ଡ଼ର ଲାଗୁଥିଲା ଏବଂ ମୁଁ ଆମ ଜିଲ୍ଲା ସ୍ତରୀୟରେ ପ୍ରଥମ ହୋଇଥିଲି କାରଣ ସେଠାରେ ମୁଁ ଭଲରେ ଗୀତ ଗାଇଥିଲି ଏବଂ ମୋତେ ଗୀତ ଗାଇ ସାରିଲା ପରେ ମୋର ଡ଼ର ଟିକେ କମିଥିଲା